ବ୍ୟକ୍ତି ବିିଶେଷଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନ ସୃଷ୍ଟି କରିବା ପାଇଁ କ୍ରୀଡ଼ାକୁ ବ୍ୟବହାର କରାଯାଇପାରିବ ଯେଉଁ ଛାତ୍ରମାନେ ବା ଯେଉଁ ବ୍ୟକ୍ତି ବିିଶେଷ ଶିକ୍ଷାରେ ନିଜର କୌଣସି ପ୍ରତିଷ୍ଠିତ କରିପାରୁ ନାହାନ୍ତି ଶିକ୍ଷାରେ ସେ ଭଲ ନିଜର କିଛି କରିପାରୁ ନାହାନ୍ତି ସିଏ ଚାହିଁଲେ କ୍ରୀଡ଼ାକୁ ନିଜର ସଉକ୍ ଭାବେ ଗ୍ରହଣ କରି ଭଲ ଖେଳି ନିଜର ଗୋଟେ ନିଜର ଗୋଟେ ପ୍ରତିଷ୍ଠିତ କରିପାରିବେ ଏବଂ କ୍ରୀଡ଼ାକୁ ନିଜର କ୍ୟାରିଅର୍ ଭାବେ ଗ୍ରହଣ କରି ନିଜ ଗୋଡ଼ରେ ଠିଆ ହେଇ ପ୍ରତିଷ୍ଠିତ ହେଇପାରିବେ ମୋର ଜଣେ ବନ୍ଧୁ ସବୁ ମୋର ଜଣେ ବନ୍ଧୁ ଖେଳ ସମୟରେ ସବୁବେଳେ ଖେ ଜିତୁ ଥିଲେ ଥରେ ସିଏ ହାରି ହାରିଲା ପରେ ତାଙ୍କ ମନ ଓ ଆତ୍ମସମ୍ମାନ ଭାଙ୍ଗି ଯାଇଥିଲା ଓ ଆତ୍ମବିଶ୍ୱାସ ସେ ହରାଇ ବସିଥିଲେ ଯାହାଦ୍ୱାରା କି ସମସ୍ତେ ତାଙ୍କୁ କହୁଥିଲେ କି ଖେଳରେ କ'ଣ ଅଛି କ'ଣ ହବ ଯାହାଦ୍ୱାରା କି ତାଙ୍କୁ ଖେଳ ପସନ୍ଦ ଥିଲେ ବି ସେ ନିଜର ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନ ସୃଷ୍ଟି କରିପାରି ନ ଥିଲେ ସେ ଭାଙ୍ଗି ପଡ଼ିଥିଲେ ଏବଂ ଆମେ ସମସ୍ତେ ତାଙ୍କୁ ପ୍ରୋତ୍ସାହନ ଦେବାରୁ ତାଙ୍କୁ ତାଙ୍କୁ ବୁଝାଇବାରୁ ସେ ନିଜର ଆତ୍ମବିଶ୍ୱାସ ଫେରି ପାଇଥିଲେ ଏବଂ ବର୍ତ୍ତମାନ ସିଏ ବହୁତ ଭଲ ଖେଳାଳି ଜଣେ ଆଉ କ୍ରୀଡ଼ାକୁ ନିଜର ନିଜର ପରିଚୟ ଭାବେ ନିଜର କ୍ୟାରିୟର୍ ଭାବେ ପ୍ରତିଷ୍ଠିତ କରିକି ଏକ ବିଦ୍ୟାଳୟର ଶିକ୍ଷକ ଭାବେ ପ୍ରତିଷ୍ଠିତ ହୋଇଛନ୍ତି ଓ ନିଜର ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନକୁ ଫେରି ପାଇଛନ୍ତି